ହଁ ସାର୍କ ଟ୍ଯାଙ୍କ ବିଷୟରେ ମୁଁ ବେଶି କିଛି ଜାଣିନି ଏମିତି ଟିଭିରେ ଟିକେ ଦେଖିଛି ସେ ସୋନିରେ ଦିଏ ତ ବେଶି କିଛି ଜାଣିନି ଚାରି ପାଞ୍ଚ ଜଣ ବସନ୍ତି ଲୋକ ବି ଯାଆନ୍ତି ଏ ଲୋକ କୁହନ୍ତି ମତେ ପଇସା ଦିଅ ମୁଁ ଏଇ ବେପାର କରିବି ଏ ଲୋକ କହିବ ମୁଁ ଏ ପଇସା ଦିଅ ପଇସା ଦିଅ ମୁଁ ଏଇ ବେପାର କରିବି ହେ କାହାକୁ ଦିଅନ୍ତି କାହାକୁ ଦିଅନ୍ତିନି କିନ୍ତୁ ମୁଁ ବେଶି କିଛି ଜାଣିନି ଏମିତି ଯାଣିଛି ଆଉ ଟିଭିରେ ଦେଖିକି ଜାଣିଛି ଆଉ ତ ମୁଁ ତା ବିଷୟରେ ବେଶି କିଛି ଜାଣିନି